ଆମେ ସମସ୍ତେ ବିଜୁଳି ଉପରେ ନିର୍ଭରଶୀଳ ଏ ଗୋଟେ ଏମିତି ଜିନିଷ ଯେ ଲୋକମାନେ ଟିକେ ଇଏ ହେଲେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଆଗ କାଳେ ବିଜୁଳି ନଥିଲା ଲୋକମାନେ ସେମିତି ଜୀବନ କାଟୁଥିଲେ ଏବେ ଏମିତି ଇଲୋକ୍ଟ୍ରୋନିକ୍ ହିସାବରେ ଏମିତି ହେଲାଣି ଯେହେତୁ ବିଜୁଳି ଟିକେ ଗଲା ପରେ ବି ଲୋକ ସବୁ ସୁବିଧା ଯେହେତୁ ଘରେ ଇନଭଟର୍ ରଖିଛନ୍ତି ସୋଲାର୍ ରଖିଛନ୍ତି ବିଜୁଳି କଲାପରେ ବି ସେମାନେ ସେଥିରେ ଚଳି ଯାଉଛନ୍ତି ଦୁଇ ମିନିଟ୍ ବି ଯଦି ବିଜୁଳି ଯାଏ ଛୋଟ ପିଲା ଇଏ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ହ ସେଥିନାଇଁ ମଣିଷ ସବୁବେଳେ ବିକଳ୍ପ କରନ୍ତି ଲୋକଙ୍କ ପାଖରେ କେମିତି ସବୁ ଜିନିଷର ସୁବିଧା ପହଞ୍ଚିପାରୁ ଆଉ ଏବେ ଇନଭଟର୍ ହେଉ ସୋଲାର୍ ହେଉ ଯାହା ବିି ହେଉ ସମସ୍ତେ ସବୁବେଳେ ଘରେ ରଖିଛନ୍ତି ବିଜୁଳି କାଟ ହେଲେ ଲୋକ ଦୁଇ ମିନିଟ୍ ଲାଇନ୍ ଗଲେ ଯେମିତି ଅନ୍ଧାରେ ଲାଗୁଛି ସବୁ ଦିନ ସମ୍ମୁଖୀନ ଅସୁବିଧା ହେବାକୁ ପଡ଼ୁଛି ବିଜୁଳି ଯେମିତି ନଯିବା ପାଇଁ ନହବା ପାଇଁ ବେଶୀ ଖର୍ଚ୍ଚ ନ କରିବା ପାଇଁ ଆମେ କିଛି ବିକଳ୍ପ ବାହାର କରିବା ଯେହେତୁ ଘରେ ଆମେ ସୋଲାର୍ ରଖିବା ଇନଭଟର୍ ରଖିବା ବିଜୁଳି ଗଲେ ଆମେ କୌଣସିଥିରେ ହଇରାଣ ହେବା ନାହିଁ ଆଉ ଆମେ ପୁରାପୁରୀ ବିଜୁଳି ଉପରେ ନିର୍ଭରଶୀଳ ହୋଇକି ରହୁଛନ୍ତି ବିଜୁଳି କଟିଗଲା ପରେ ବି ବୁଢ଼ା ବୁଢ଼ୀ ଲୋକ ବି ଘରେ ରହୁଛନ୍ତି ସେମାନେ ସେମାନେ ଅସୁବିଧା ହେଉଛନ୍ତି ବିଛଣା ଇଏ ବାହାର ପବନ ଉପରେ ନିର୍ଭର ହେଉଛନ୍ତି ସେଥିପାଇଁ ବିଜୁଳିଟା କେମିତି ବେଶୀ ସମୟ ନ କଟୁ ନ ଇଏ ହଉ ସେଥିପାଇଁ ଟିକେ ସମସ୍ତେ ଧ୍ୟାନ ଦେବା ଆଉ ସାହାଯ୍ୟ ସହଯୋଗ କରିବା